ଆଜ୍ଞା ମୁଁ ଜଗତସିଂହପୁରରୁ କହୁଛି ଗ୍ରାମାଞ୍ଚଳରୁ କହୁଛି ଏବଂ ଆମ ଗାଁରେ ଯେଉଁ ରହିଲେ ଚାଷୀ ତାଙ୍କ ଦ୍ରବ୍ୟ ଦୋକାନୀରେ ନ ନ ନେଉଥିବ କାରଣ ହେଉଛି ସେମାନେ ଅଧିକ ରେଟ୍ କହୁଛନ୍ତି ଏବଂ ତାଙ୍କର ବି ବହୁତ ଖର୍ଚ୍ଚ ହେଉଛି ଏବଂ ସେ ସେଗୁଡ଼ିକକୁ ଆଖିରେ ରଖି ସେ ତଣ୍ଟି ଚିପି ରେଟ୍ ନିଏ ତଣ୍ଟି ଚିପି ରେଟ୍ ନେଉ ନେଉନାହାନ୍ତି ତେଣୁକରି ତାଙ୍କ ଦ୍ରବ୍ୟ କିଣିବାକୁ ହେଲେ ପଇସା ଦରକାର କିନ୍ତୁ ପଇସା ଏତେ ପଇସା ଯଦି ସରକାର ଯଦି ଚାହୁଁଛନ୍ତି ତା'ହେଲେ କୃଷିଟା ଟିକିଏ ଡେଭ୍ଲପ୍ମେଣ୍ଟ୍ ହେଉ ତେଣୁକରି ସରକାରଙ୍କୁ ଟିକିଏ ଏତିକି ଅନୁରୋଧ କରିବି କି ସେ ଟିକିଏ କୃଷି ଭାଇମାନଙ୍କୁ ସାହାଯ୍ୟ କଲେ ଆମେ ଟିକିଏ ଅଧିକ ଖୁସି ହେବୁ ତେଣୁ ଆପଣମାନେ ଟିକିଏ ଦାୟିତ୍ଵ ନେଇ ସେଗୁଡ଼ିକୁ ଟିକିଏ କୃଷି ଜାତୀୟ ଦ୍ରବ୍ୟକୁ ଟିକିଏ ବଜାରରେ ଆମର ଯେମିତି ଆଳୁ କିଲୋ ହୋଇଯାଉଛି ପଚାଶ ଟଙ୍କା ଟମାଟର୍ କିଲୋ ହୋଇଯାଉଛି ଷାଠିଏ ଟଙ୍କା ପିଆଜ ରସୁଣ କିଲ ହେଇଯାଉଛି ଦୁଇଶହ ଅଢ଼େଇଶ ଟଙ୍କା ସେଇଠୁ ଆମର ପିଆଜ କିଲୋ ହୋଇଯାଉଛି ସତୁୁର ଅଶୀ ଟଙ୍କା ବାଇଗଣ କିଲୋ ଷାଠିଏ ଟଙ୍କା ପୋଟଳ କିଲୋ ଅଶୀ ଟଙ୍କା କଲରା କିଲୋ ଚାଳିଶ ଟଙ୍କା କାକୁଡ଼ି କିଲୋ ପଚାଶ ଟଙ୍କା ତେଣୁ କରି ଆମର ଆଉ ଯେଉଁ ପରିବା ରହିଲା ଧନିଆ ପତ୍ର ଧନିଆ ପତ୍ର ମଝିରେ ହୋଇଗଲା ଏମିତି ଦୁଇଶହ ତିନିଶହ ଟଙ୍କା ତେଣୁକରି ଲୋକ ଏମିତି ଚଳିପାରିବେନି ନା ଆପଣ ଯଦି ଚାହୁଁଛନ୍ତି ତା'ହେଲେ ଚାଷୀଭାଇମାନଙ୍କୁ ଟିକିଏ ସପୋର୍ଟ୍ କର କେମିତି ଏତେ ରେଟ୍ ନ ହେଉ ସେଇଠୁ ଆମର ଗାଜର କିଲୋ ପାଞ୍ଚଶହ ଟଙ୍କା